ଦିଦି ନମସ୍କାର କ'ଣ ଦିଦି ଆପଣଙ୍କ ଆଉ ଦେଖା ଦର୍ଶନ ନାହିଁ କୁଆଡ଼େ ଯାଉଛନ୍ତି ଆଉ ଗାଁ ରେ ଟିକେ କାମ ହେଉଛି ତାକୁ ତଦାରଖ କରିଆ ନା ନାହିଁ ଏହି ଯେଉଁ ଆମର ଯେଉଁ ରାସ୍ତା ଟା ଯାଇନି ପାଣିକୋଇଲି ପଟେ ଦୁଇ ପଟେ କହୁଛନ୍ତି ଗଛ ଲଗାଇବେ ବୋଲି ବା ଗଛ ଲଗାଇଲେ କ'ଣ ଖାଲି ହେବ ଗଛ ଲଗାଇବ ତା ଚାରିପଟେ ବାଡ଼ ଦେବାକୁ ପଡ଼ିବ ଏଠିକି ପାଣି ଦେବାକୁ ପଡ଼ିବ ହଁ ବା ଆସିଛି ମୋତେ କହିଲେ ମୁଁ କହିଲି ଆମ ଗାଁ କମିଟି ମୁଖ୍ୟ ହେଉଛନ୍ତି ତ ଦିଦି ମୁଁ ଦିଦିଙ୍କି ଜଣାଇକି ଦିଦି ନ ଥିଲେ କୁଆଡ଼େ ଯାଇଥିଲେ ବୋଧେ ବନ୍ଧୁ ଘର ଆଉ ମୁଁ ସେହିଥିପାଇଁ ମୁଁ ନିଜେ ଦେଖି ଦେଇଥିଲି ମୁଁ କହିଲି ଆଉ ଦିଦି ଆସନ୍ତୁ ଦିଦିଙ୍କ ସହ କଥା ହେବି ଗଛ ଭଲ ଭଲ ନିମ୍ବ ଗଛ ଲଗାଇବା କୃଷ୍ଣଚୂଡ଼ା କି ଓସ୍ତ ଗଛ ଲଗାଇବା ଆଉ କେମିତି ପାଣି ଫାଣୀ ଦେବା ସେ ବ୍ୟବସ୍ଥା କିଏ ରହିବ ପାଣି କେତେ ଦେବ ଦିନକୁ କେଇ ଥର ସବୁ ଜିନିଷ ପୁଣି ଦେଖିବାକୁ ପଡ଼ିବ ଆଉ

ପୋଖରୀ ଟା ସଫା କରିକି ଏ ବର୍ଷ ଦିଦି ମାଛ ଚାଷ କରିବା କି ଆମ ପୋଖରୀରୁ ପଙ୍କ ଫଙ୍କ କାଢ଼ିକି ଗାଁ ରେ ଗୋଟେ ମିଟିଂ ବସାନ୍ତୁ ବୁଝିଲ ଗାଁ ରେ ଗୋଟେ ମିଟିଂ ବସା ସମସ୍ତିଙ୍କି ଡେଙ୍ଗୁରା ଦେଇକି ଗାଁ ଲୋକ ସମସ୍ତେ ଏକାଠି ହୋଇକି ଆସନ୍ତୁ ଆଇଲା ପରେ ବସିବା ସମସ୍ତେ ଗାଁ କମିଟି ମୁଖ୍ୟ ହିସାବରେ ତମେ ଡାକ ସମସ୍ତଙ୍କି ମୁଁ ମଧ୍ୟ ଆମ ଗାଁ ର ଲୋକ ମାନଙ୍କୁ ସମସ୍ତଙ୍କୁ ଡାକୁଛି ବସିବା କଥା ହେବା ସେ ପୋଖରୀଟା ଅଛି ଗୋଟେ ପୁରୁଣା ପୋଖରୀ ଗାଁ ପୋଖରୀ କେମିତି କ'ଣ ତାକୁ ପୁନରୁଦ୍ଧାର କରା ହେବ କେମିତି ପଙ୍କ ସବୁ ଅଳିଆ ବାହାରିବ ସେହିଠି ମାଛ ଚାଷ କରିବା ଗାଁରେ ବି ଲାଭ ଆମର ଗାଁ ଶିବ ମନ୍ଦିରକୁ କିଛି ଯିବ ଚୈତନ୍ୟ ଜୀଉଙ୍କ ପାଖକୁ କିଛି ଯିବ ପଇସା ନା କ'ଣ କହୁଛ ଗୋଟେ ସଚେତନତା କରିବା ଗାଁ ଗାଁରେ ଡେଙ୍ଗୁରା ପିଟି ଗୋଟେ ବ୍ୟାନର ଫ୍ୟାନର ନେଇକି ବୁଲିବା ଗାଁ ଲୋକ ମାନଙ୍କୁ ସଚେତନ କରିବା ଆଉ ନ କଲେ ହେବନି ଗାଁ ଲୋକ ମାନେ ବିଲ ଆଡ଼େ ସବୁ ଡେଲି ଯାଉଛନ୍ତି ଝାଡ଼ା ବସିବାକୁ କ'ଣ କରିବ ହଁ ହଁ ହଁ ମୁଁ ଯାଉଛି ମୁଁ ଯାଉଛି ମୋର କାମ ଅଛି